ଆମର ଏଠିକାର ଆଦିବାସୀ ମାନଙ୍କର ମୁଖ୍ୟ ଇଏ ହେଉଛି କଳା ହେଉଛି ଇଏ ଚାଷ ଚାଷ କରିକିରି ପରିବା ପତ୍ର ବିଜନେସ୍ କରିକି ଏମାନଙ୍କୁ ମାନେ ଇଏ କରିବା କଥା ଓ ଆଦିବାସୀ ମାନଙ୍କର ସେଇଗୁଡ଼ାକ ହେଉଛି ମୁଖ ତାଙ୍କର ମୁଖ୍ୟ ପୂଜା ହେଉଛି କରମା ପୂଜା କରମା ପୂଜାରେ ସେମାନେ ବହୁତ ଆଡ଼ମ୍ବର ସହିତ ନାଚ ଗୀତ କରିକି ସେମାନେ ଇଏ କରନ୍ତି ଆଉ କରମା ପୂଜାରେ ସେମାନେ ରାତି ସାରା ନାଚ ଗୀତ କରିକି ପି ହାଣ୍ଡିଆ ଫାଣ୍ଡିଆ ପିଆ ପିଇ କରିକିରି ସେ ସେଠାରେ ଇଏ କରନ୍ତି ଅନୁଷ୍ଠା ତାଙ୍କର ପୂଜା ପର୍ବରେ ଯୋଗ ଦିଅନ୍ତି ସମସ୍ତେ ଆଉ ତାଙ୍କର ମୁଖ୍ୟ ଇଏ ହେଉଛି ସୋରିଷ ଆଉ ଇଏ ପରିବା ସବୁ ଧାନ ଏସବୁ ଚାଷ କରନ୍ତି ଚାଷ କରିକି ତାଙ୍କ ଦ୍ୱାରା ଆମେ ଟିକେ ପରିବା ପନିପରିବା ଖାଇପାରୁଛୁ ସବୁଥିରେ ଯୋଗାଯୋଗ କରନ୍ତି ସେମାନେ ଆଦିବାସୀ ଲୋକମାନେ ତାଙ୍କ ଇଏରେ ଆମେ ମାନେ ପରେ ତାଙ୍କ ଠାରୁ ଆମମାନଙ୍କର କିଛି ଇଏ ହେଉଛି ବୃତ୍ତି ହେଉଛି ପାରିବାରିକ ତାଙ୍କ ପରିବାପତ୍ରରୁ ଆମେ ଟିକେ ସାହାଯ୍ୟ ମିଳୁଛି ଆମେ ସେମାନେ ଆଣୁଛନ୍ତି କହିକିରି ଆମେ ତାଙ୍କ ଯୋଗୁଁ ପରିବାପତ୍ର ଟିକେ ଚଳିପାରୁଛୁ ଇଏ କରିପାରୁଛୁ ଆଉ ତାଙ୍କର ପୂଜା ପର୍ବ ତାଙ୍କ ଇଏରେ ସେମାନଙ୍କୁ ଭଲ ଲାଗେ ଯାହା ନାଚ ଗୀତ କରି ସେମାନେ ଖୁସିରେ ରୁହନ୍ତି ତାଙ୍କୁକୁ ଆଉ ତାଙ୍କର ପରିବାପତ୍ର ବିଲ ବାଡ଼ ଏଇସବୁ ଇଏରେ ତାଙ୍କର ଘର ଦ୍ୱାର ଇଏ କରିକିରି ହାଣ୍ଡିଆ ଫାଣ୍ଡିଆ ବିକିକିରି ସେମାନଙ୍କୁ ତାଙ୍କ ଖୁସିରେ ସେମାନେ ରହୁଛନ୍ତି ଆଉ ଆଦିବାସୀମାନଙ୍କର କଳା ହେଉଛି ସେଇଆ ଆଉ ଯେତେ ଯାହା କଲେ ବି ସେମାନେ ଆଦିବାସୀ ହିଁ ଆଦିବାସୀ ରହିବେ ତାଙ୍କର ଇଏରେ କିଛି ଇଏ ନାହିଁ ଆଦିବାସୀମାନଙ୍କର ମୁଖ୍ୟ ହେଉଛି ତାଙ୍କର କରମା ପୂଜାଟା ମୁଖ୍ୟ ପୂଜା ହେଉଛି ତାଙ୍କର କରମା ପୂଜାଟା କରମା ପୂଜା କେମିତି ଇଏ କରିକିରି ସେମାନେ ଇଏ କରୁଛନ୍ତି ତାଙ୍କୁକୁ ଜଣା ଦେଖିଲେ ଆମମାନଙ୍କୁ ଖୁସି ଲାଗୁଛି ଆଦିବାସୀମାନଙ୍କର ଗୀତ ନାଚ ଏସବୁ ଦେଖିଲେ ଆମମାନଙ୍କୁ ବି ଖୁସି ଲାଗୁଛି କେମିତି କ'ଣ କରିକିରି ଆମମାନଙ୍କୁ ଇଏ ଲାଗୁଛି ବହୁତ ଇଏ ତାଙ୍କ ଯୋଗୁଁ ପରିବାପତ୍ର ଟିକେ ପାଇପାରୁଛୁ ଖାଇପାରୁଛୁ ସେଥିପାଇଁ ଆମକୁ ବହୁତ ଇଏ ଲାଗୁଛି ଆପଣମାନଙ୍କୁ ଏସବୁ ବିଷୟରେ ପଚାରିବାରୁ ଆପଣମାନଙ୍କୁ ଧନ୍ୟବାଦ ଆଉ ଆମ ଇଏରେ ରହନ୍ତୁ ଖୁସିରେ ଆପଣମାନେ ରୁହନ୍ତୁ ଆପଣଙ୍କୁ ଧନ୍ୟବାଦ ଜଣଉଛୁ କେମିତି କ'ଣ ଇଏ କରିକିରି ଆପଣମାନେ